କାହିଁକିନା ଯୁବପିଢ଼ି ଭାବୁଛନ୍ତି ଗାଁରୁ ସହରକୁ ଗଲେ ଗାଁ ଲୋକେ ମୋତେ ଭଲ କହିବେ ଭଲ ଗୋଟେ ଚାକିରି ମଳିବ ଭଲ ସଂସ୍କାର ପାଇବି ତାପରେ ଗାଁରୁ ସହରକୁ ଗଲେ ଗାଁରୁ ସହର ଅଞ୍ଚଳର ପରିବେଶ ଭଲ ତାପରେ ସହରରେ ସବୁକିଛି ଭଲ ସଂସ୍କାର ପାଇବେ ଭଲ ତାପରେ ଭଲ ଭଲ ଝିଅ ମଳିବ ଚାକିରି ଭଲ ଥିବ ସବୁକିଛି ଗାଁ ଅଞ୍ଚଲରୁ ସବୁକିଛି ସହରରେ ଭଲ ସେଥିପାଇଁ ଯୁବପିଢ଼ି ଭାବୁଛନ୍ତି ଗାଁରୁ ସହରକୁ ଗଲେ ଭଲ